ଆଜିକାଲି ପିଲାମାନେ ସବୁବେଳେ ସ୍କ୍ରିନ୍ ଟଚ୍ ମୋବାଇଲ ଦେଖି ଗେମ୍ ଖେଳୁଛନ୍ତି କୌଣସି ପାଠପଢ଼ାରେ ମନ ଦେଉନାହାଁନ୍ତି କି ଖେଳରେ ମନ ଦେଉନାହାଁନ୍ତି କି ବାହାରକୁ ଯାଇ କେଉଁ ସାଙ୍ଗ ସହିତ ମିଳାମିଶା କରୁନାହାଁନ୍ତି ତେଣୁ କରି ମୁଁ ସେମାନଙ୍କୁ ଫୋନ ଠାରୁ ଦୂରାଇ ରଖିବାକୁ ଚେଷ୍ଟା କରୁଛି ସେଥିପାଇଁ ମୁଁ ତାଙ୍କୁ ସାଙ୍ଗରେ ବାହାରକୁ ନେଇ ଖେଳ ପଡ଼ିଆରେ ଖେଳାଉଅଛି ଫୁଟବଲ ବ୍ୟାଡ଼ମିଣ୍ଟନ୍ ଏହିସବୁ ଖେଳ ମୁଁ ତାଙ୍କ ସାଙ୍ଗରେ ନିଜେ ଖେଳୁଛି ଯାହାଦ୍ଵାରା ସେମାନେ ମୋବାଇଲ ପ୍ରତି ଦୂରାଇ ରହିଲେ ସେମାନଙ୍କର ମାନସିକ ଶାରୀରିକ ପରିବର୍ତ୍ତନ ଆସିଥାଏ ମୁଁ ସେମାନଙ୍କୁ ସବୁବେଳେ ପାଠପଢ଼ାରେ ଧ୍ୟାନ ଦେବାକୁ କହୁଛି ସ୍କ୍ରିନ୍ ଟଚ୍ ମୋବାଇଲ ଦେଖିଲେ ଆଖିର ଦୃଷ୍ଟି ଶକ୍ତି କମିଯିବ ସବୁବେଳେ ମୋବାଇଲ ଦେଖିଲେ ଦୃଷ୍ଟି ଶକ୍ତି କମିଲେ ତୁମେ ଆଖି ଖରାପ ହୋଇଯିବ ପାଠପଢ଼ାରେ ଅସୁବିଧା ହେବ କୌଣସି କାମ ଭଲରେ କରିପାରିବ ନାହିଁ ଏହିସବୁ